ହଁ ମୁଁ ଖାଦ୍ୟରେ କିଛି ବିରଳ ଅସାଧାରଣ ଉପାଦାନ ବ୍ୟବହୃତ କରୁଛି ଆଉ ଯେମିତିକି ଆମ ମାଆମାନେ ରୋଷେଇ କରୁଥିଲେ ଆଗରୁ ପନିର ମାଛ ମାଂସ ତ ସେମାନେ ଯେମିତି ରାନ୍ଧୁଥିଲେ ମୁଁ ଟିକେ ପରିବର୍ତ୍ତନ କରିକିରି ପନିରଟାକୁ ସେମାନେ ପିଆଜ ରସୁଣ ଅଦା ବଟାଟା ଦେଇ ଦେଇକି ତରକାରୀ ପରି କରୁଥିଲେ ମୁଁ କ'ଣ କରୁଛି ନା ପନିରଟାକୁ ଆଉ ଏମିତି ବଟା ଦେଉନାହିଁ ତା ଦେହରେ ଆମର ଚାରୁ ମଗଜ କାଜୁ ବଟା ଦଉଚି ଅଦା ଦେଇ ସେଇଟାକୁ ଆମେ କରିକିରି ଲାଷ୍ଟକୁ ଟିକେ ଅମୁଲ ତା ଦେହରେ ଦେଇ ଦେଉଛୁ ଗୋଟା ମସଲାକୁ ଛେଚିକି ତା ଦେହରେ ହେମଦସ୍ତାରେ ଛେଚିକି ତାକୁ ଲାଷ୍ଟକୁ ଦେଉଛୁ ଦେଲେ ଯେଉଁଟାକି ଟିକେ ପାଟିକୁ ସ୍ୱାଦ ଲାଗୁଛି ମାନେ ପନିରର ଟେଷ୍ଟଟା ଅଲଗା ଆସୁଛି ସେଇଟା ଟିକେ ଆମେ ତାଙ୍କ ଠାରୁ ଟିକେ ପରିବର୍ତ୍ତନ କରି ଆମ ମାଆମାନଙ୍କ ଯେମିତି କରୁଥିଲେ ଆମେ ତାଙ୍କ ଠାରୁ ଟିକେ ପରିବର୍ତ୍ତନ କରିକିରି ସେଇଟାକୁ କଲୁ ସେମତି ବି ମାଛ ମାଂସଟା ସେମାନେ ସେମିତି ମସଲା କଷିକି କରି ଦେଉଥିଲେ ଆମେ କିନ୍ତୁ ମାଛଟାକୁ କେତେବେଳେ ଟିକେ ନାକୁ ପତ୍ରପୋଡ଼ା ଟିକେ କରି ଦେଉଛୁ ଟିକେ ଷ୍ଟାଇଲରେ ଯେଉଁଟାକି ଆମେ ଆଜିକାଲି ସବୁ ଦେଖିଦେଉଛୁ ୟୁଟ୍ୟବରେ ଦେଖିଦେଉଛୁ ଏମିତି ଜିନିଷକୁ ସେଇଟାକୁ ଦେଖିଦେଉଛୁ ରୋଷେଇ ଶିଖିଛୁ ଯାଇକି ବାହାରେ ରୋଷେଇ କ୍ଲାସରେ ଏତେ ପ୍ରକାର ଶିଖା ହେଉଛି ମାଛଟାକୁ କେମିତି କରାଯିବ ସେମିତି ବି ଟିକେ ମାଛଟାକୁ କରୁଛୁ ମାଂସ ବି ସେମିତି ଟିକେ ଆମେ କରୁଛୁ ଆଉ ଏମିତି ମସଲା ଗୋଳାଗୋଳି କରିକିରି ଟିକେ ମାଂସଟାକୁ କେମିତି ଟିକେ ଅଲଗା ପ୍ରକାର କଲେ ମାନେ ତେଲ ମସଲା ଆମେ କମ୍ ଦେଉଛୁ ଆଜିକାଲି ତ ଦେହ ଭଲ ରହିବନି ନାଁ

ଆଉ ଆମେ ବି ଆଉ ଟିକେ ଅଲଗା ପ୍ରକାରର କରିକିରି ଏ ଟିକେ ଭଲ କରୁଛୁ ଆଉ ଏମିତି ଆଉ